ହଁ ମୋର ଜୀବିକା ବିଜୁଳି ଉପରେ ନିର୍ଭର କରେ ଯେହେତୁ ମୁଁ ଏକ କୃଷି ପ୍ରଧାନ ଘରର ଝିଅ ମୋର ବାପା ଜଣେ କୃଷକ ସେ ଫସଲ କରନ୍ତି ଓ ବିଜୁଳି କାଟ୍ ହେବା ଦ୍ୱାରା ସେ ତାଙ୍କ ଫସଲ ପାଇଁ ପାଣି ଯୋଗାଡ଼ କରିପାରନ୍ତି ନାହିଁ ଯଦ୍ଵାରା ଆମର ଫସଲ ଅମଳ ହେବାରେ ବହୁତ ବିଳମ୍ବ ହୁଏ ଓ ଫସଲ ଭଲ ମଧ୍ୟ ଅମଳ ହୋଇପାରେ ନାହିଁ ମୁଁ ଯେହେତୁ ଏକ ଷ୍ଟୁଡ଼େଣ୍ଟ୍ ତ ପାଠ ପଢ଼ିବାରେ ମୋର ମଧ୍ୟ ଅସୁବିଧା ହୁଏ ଯେପରିକି ବାରମ୍ବାର ବିଜୁଳି କାଟ୍ ହେବାଦ୍ଵାରା ମୋର ମୁଁ କମ୍ପ୍ୟୁଟର୍ରେ କାମ କରିପାରେ ନାହିଁ ପାଠ ମଧ୍ୟ ଠିକ୍ ସେ ପଢ଼ିପାରେ ନାହିଁ ଆଜିର ପାଠ ମୋର କାଲିକୁ ରହିଯାଏ ତ ମୋତେ ପାଠ ପଢ଼ିବାରେ ବହୁତ ବିଳମ୍ବ ଦେଖା ଦେଇଥାଏ ବହୁତ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ ହଁ ଇନ୍ଭଟର୍ ଅଛି କିନ୍ତୁ ଇନ୍ଭଟର୍ ଉଁ ବେଶୀ ସମୟ ପର୍ଯ୍ୟନ୍ତ ରହିପାରେ ନାହିଁ କି ସେ ଆମର ବିଳମ୍ବ ମେଣ୍ଟେଇପାରେ ନାହିଁ ସେ ମାତ୍ର ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ରହେ କିନ୍ତୁ ବାବା ମୋର ଫସଲକୁ ନେଇପାରନ୍ତି ନାହିଁ ନେ ଯଦ୍ଵାରା କି ଏଥିରେ ଆମେ ବେଶୀ ସମୟ ବା ଅଧିକ ସମୟ ପର୍ଯ୍ୟନ୍ତ ଆମେ ଉପକୃତ ହୋଇପାରୁ ନାହୁଁ